ହ୍ୟାଲୋ ବିକି ରେଷ୍ଟୁରାଣ୍ଟ ହଁ ମୁଁ ଅସିତ କୁମାର ପ୍ରଧାନ କହୁଥିଲି ମୁଁ ଗୋଟିଏ ଅର୍ଡ଼ର ଦେଇଥିଲି ଯାହା ଯେଉଁଥିରେ କି ମୁଁ ଅଧା ଛାଡ଼ି ଦେଇଥିଲି ଆପଣ ଗୋଟିଏ କାମ କରନ୍ତୁ ସେ ବିରିୟାନିଟା ଦେଇ ଦିଅନ୍ତୁ ବିରିୟାନି ସହିତ ମୁଁ ଆଉ ଗୋଟିଏ ରୋଲ ଆଉ ଗୋଟିଏ ପାଣି ବୋତଲ ଆଡ଼୍ କରି ଦେଉଛି ସେହିଟା ସେହି ମୁଁ ଯେଉଁ ଅର୍ଡ଼ର ଆଡ଼୍ରେସ କହିଥିଲି ସେହି ଆଡ଼୍ରେସରେ ସେହିଟା ଆଉ ଥରେ ଛାଡ଼ି ଦିଅନ୍ତୁ